ହଁ ନିମାପଡ଼ା ଫର୍ଣ୍ଣିଚର୍ରୁ କହୁଥିଲେ ତ ମୋର ଗୋଟେ ଖଟ ନେବାର ଥିଲା ଆପଣ କ'ଣ ସେଇ ଯେଉଁ ବେଡ଼୍ ବକ୍ସ ତ ଥିବ ଏବେ ଯେଉଁ ଆସିଛି ଡବଲ୍ ବେଡ଼୍ ଡବଲ୍ ବେଡ଼୍ ନେବାର ଥିଲା ବେଡ଼୍ ବକ୍ସ ଆସୁଛି କିଛି ଆଉ ଉପରେ ଯେଉଁ ବକ୍ସ ସିଷ୍ଟମ୍ ବାଲା ଆସୁଛି ଉପରେ ଥିବ ସେମିତିଆ ଆସୁଛି ସେଇଟା ବି ଅଛି ତା'ସହିତ ଯେଉଁ ଗଦି ଫଦି ଏକ୍ସଟ୍ରା ନା ସେମିତି ସେଟ୍ର ରହୁଛି ନା କ'ଣ କେମିତି

ଗଦି ପାଇଁ ଏକ୍ସଟ୍ରା ପଇସା ଲାଗିବ ଆଉ ପିଲୋ କ'ଣ ଏକ୍ସଟ୍ରା ରହୁଛି ନା ତା'ସହିତ ରହୁଛି ସେଟ୍ର ହଉ ତ ଏମିତି କିଛି ନାହିଁକି ବେଡ଼୍ ସହିତ ଗଦି ପିଲୋ ସବୁ ସେଟ୍ ହେଇ ରହିବ ସେମିତି କିଛି ନାହିଁ କ'ଣ କେମିତି ପ୍ରାଇସ୍ ରହୁଛି ବେଡ଼୍ ବକ୍ସ କେତେ ରହୁଛି ସିଙ୍ଗିଲ୍ ବକ୍ସ କେତେ ରହୁଛି କେଉଁଟା ଭାଇନା ଭଲ ବେଡ଼୍ ବକ୍ସରେ କେଉଁଟା ଭଲ ହଁ ହଁ ସେଇଟା ଭଲ ରହୁଛି ତା' ଉପରେ ରହୁଛି ଉପରେ ବି ବକ୍ସ ରହୁଛି ଉପରେ ବକ୍ସ ରହୁଛି ୱୀଥ୍ ଖଟ ସହିତ ବି ବକ୍ସ ରହୁଛି ତା' ସାଙ୍ଗରେ ହଁ ହଁ ତା'ସହିତ ମୋର ଗୋଟେ ଚେୟାର୍ ନେବାର ଥିଲା ଆଉ ଗୋଟେ ଛୋଟ ଡାଇନିଂ ଟେବଲ୍ ଡ୍ରେସିଂ ଟେବୁଲ୍ ଟାଇପ୍ର ଛୋଟ ଟି ପଏ ଟାଇପ୍ର ସେଇଟା ନବାର ଥିଲା କ'ଣ ପ୍ରାଇସ୍ ଏକା ରହିବ ନା କ'ଣ କେମିତି କଟା କଟି କରି ନେବେ

ଆଉ ଆପଣ କିଛିଟା କିଛିଟା ଆଡ଼ଭରଟାଇଜ୍ କିଛିଟା ଫଟୋ ମଧ୍ୟ ପଠାଇଥିବେ ମୁଁ ତା'ଦେହରୁ ଦେଖି ଚଏସ୍ କରିବି ହଁ ହଁ ଏଇଟା ହ୍ଵାଟ୍ସ ଅପ୍ ନମ୍ବର ଏଇ ନମ୍ବରକୁ ପଠାଇଥିବେ ଖଟ ପଠେଇଥିବେ ବେଡ଼୍ ବକ୍ସ ଥିବ ମୁଣ୍ଡ ପାଖରେ ଯେଉଁ ବକ୍ସ ଥିବ ଆଉ ଖଟ ବକ୍ସ ଥିବ ଆଉ ସାର୍ ଦେଖିବି ମୁଁ ଯଦି ହବ ତା'ହେଲେ ଆଜି ଯିବି ସନ୍ଧ୍ୟାବେଳକୁ ଦେଖିକି ଆସିବି ଆପଣ ଗାଡ଼ି କରିକି ଯେଉଁ ପଠାଇଦେବେ ହଉ ହଉ ମୋର ଗୋଟେ ହଁ ହଁ ମୁଁ ଗୋଟେ ଆପଣଙ୍କ ଦୋକାନକୁ ଯାଇଥିଲି ଆପଣ ବୋଧେ ନଥିଲେ ମୁଁ କଥା ହେଇକି ଆସିଥିଲି ମୋତେ ଗୋଟେ ଖଟ ଭଲ ଲାଗିଥିଲା ମୁଁ ରଖିକି ରଖିଥିଲି ଆଉ ମୁଁ ଯିବି ନହେଲେ ଆଉ ନାହିଁ ସେଇଟା ହେବନି ତା'ଦେହରେ ଉପରେ ବକ୍ସ ନଥିଲା ମୋତେ ବକ୍ସ ବାଲା ଦରକାର ଥିଲା ବେଡ଼୍ ବକ୍ସ ଦରକାର ଥିଲା ଆପଣଙ୍କର ଏତେ ଡିଜାଇନ୍ ନଥିଲା ହଁ ହଁ ପ୍ରପର୍ ଆପଣଙ୍କ ଦୋକାନଟା ଏପଟେ ଗୋଟେ ଦୋକାନ ଗୋଦାମଟା କେଉଁଠି କହିଲେ

ଦୋକାନ ତ ମୁଁ ଦେଖିଛି ମୁଁ ଦୋକାନକୁ ଯାଇଥିଲି ହଁ ଏତେ କାହିଁ ଡିଜାଇନ୍ ନଥିଲା ମୁଁ ତ କାହିଁ ଡିଜାଇନ୍ ଦେଖିଲିନି ଭଲ ଲାଗିଲାନି ହଁ ତା'ହେଲେ ଠିକ୍ ଅଛି ମୁଁ ତା'ହେଲେ ହଉ ଠିକ୍ ଅଛି ମୁଁ ଖାଲି ଖଟ ନେବିନି ଗୋଟେ ସିଙ୍ଗଲ୍ ଡାଇନିଂ ନେବି ଆଉ ଗୋଟେ ଟି ପଏ ସେଟ୍ ନେବି ଆଉ ଆଉ ଟିକେ କ'ଣ କେମିତି କ'ଣ ରେଟ୍ କରିକି ଦେବେ ଆଉ ମୁଁ ଆଜି ସନ୍ଧ୍ୟାବେଳେ ଯାଇ ପହଞ୍ଚିବି ହଉ ହଉ ହଉ ଠିକ୍ ଅଛି ରହୁଛି